ହଁ ମୁଁ ଜଣେ ଆର୍ଟିଷ୍ଟ କଳାକାର ମୁଁ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକଙ୍କର ବାଲିକା କୃତି କଲା କରେ ବହୁତ ସୁନ୍ଦର କରି କଲା କରେ ମୁଁ ଅନ୍ୟମାନଙ୍କୁ ଗିଫ୍ଟ ଦେଇଛି ସେଇଭଳି ମୋତେ ମୋର ଜନ୍ମଦିନରେ ମୋତେ ମୋ ସାଙ୍ଗମାନେ ସମସ୍ତେ ଜାଣନ୍ତି ତାକୁ ଶ୍ରୀଯୁକ୍ତ ସରଦଶ ପଟ୍ଟନାୟଙ୍କର ବାଲିକା କଲା ଭଲ ଲାଗେ ସେଥିପାଇଁ ମୋତେ ସମସ୍ତେ ଆଣିକି ଉପହାର ନିମନ୍ତେ ଦିଅନ୍ତି ହାତକଲାରେ କଲା ମୋତେ ଭାରି ପସନ୍ଦ ଲାଗେ ଖାସ କରିକି ମୋତେ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକଙ୍କର କଲା ମୋତେ ଭଲ ଲାଗେ ମୋ ସାଙ୍ଗମାନେ ସମସ୍ତେ ଆଣିକି ମୋତେ ତାଙ୍କର ଉପହାର ଦିଅନ୍ତି ସେଥିପାଇଁ ମୁଁ ବହୁତ ଖୁସି ହିଏଁ ଆଉ ବହୁତ ସାରା ଜିନିଷ ଦିଅନ୍ତି ସେ ଭିତରୁ ଅନ୍ୟତମ ମତେ ଲାଗେ ସୁଦର୍ଶନଙ୍କର ଶ୍ରୀଯୁକ୍ତ ସୁଦର୍ଶନଙ୍କର ହାତ ତିଆରି କଲା ଆଉ ହାତ ତିଆରି କଲା ସବୁବେଲେ ରଖିବାକୁ ଭଲ ଲାଗେ ସେଥିପାଇଁ ମୁଁ ମୋ ସାଙ୍ଗମାନଙ୍କୁ ଦିଏ ଆଉ ସାଙ୍ଗମାନେ ମୋତେ ଜାଣିକି ସେହି କଲା ଆଣିଦିଅନ୍ତି ସେହି ହାତ ତିଆରି କଲା ମୋତେ ଆଣି ଦିଅନ୍ତି ମୋତେ ଦେଖିକି ବହୁତ ଭଲ ଲାଗେ ସେ ଜିନିଷ ସବୁ ମୁଁ ସମ୍ଭାଲିକି ରଖେ ଘରରେ ସବୁ ସଜେଇକି ରଖେ ଆଉ ସେ ସବୁ ଜିନିଷ ମୋତେ ବହୁତ ଭାରି ଭଲ ଲାଗେ କାହିଁକି ନା ସେ ମୋର ପ୍ରିୟ